ଆମ ଜଟଣୀ ସହର ବହୁତ ବଡ଼ ସହର ସେଠାରେ ଦହିବରା ବହୁତ ଫେମସ ହୋଇଥାଏ ମୁଁ ଯେତେବେଳେ ବଜାରକୁ ଯାଏ ଦହିବରା ଖାଏ ଏବଂ ଘରକୁ କିଣିକି ନେଇକି ଆସେ ଦହିବରା ମୋତେ ବହୁତ ଭଲ ଲାଗେ ବହୁତ ନରମ ହୋଇଥାଏ ଏବଂ ବହୁତ ତା'ର ସୁନ୍ଦର ବାସ୍ନା ହୋଇଥାଏ ଏହାକୁ କମ୍ ରେଟ୍ ରେ ବି ମିଳେ ବହୁତ ଦିଅନ୍ତି ଆମେ ସେଥିପାଇଁ ମନଭରି ଦହିବରା ଖାଉ ଆମ ଦହିବରା ଲାଗି ଆଖପାଖ ଅଞ୍ଚଳରୁ ସମସ୍ତେ ଦହିବରା ଖାଇବାକୁ ଆସନ୍ତି ଏବଂ ଏହି ଦହିବରା ମଝି ସହ ସହରର ମଝି ଅଞ୍ଚଳରେ ହୋଇଥାଏ ତେଣୁ ସମସ୍ତେ ଯାଇକି ସେଠିକି ଦହିବରା ଖାଇକି ଆସିଥାନ୍ତି